ମୁଁ ଦୁଇଦିନ ତଳେ ଖାଦ୍ୟ ଅର୍ଡ଼ର କରିଥିଲି ତାର ରସିଦ ଦେଖିବାକୁ ଚାଁହୁଛି ସେଥିପାଇଁ ସୁଇଁଙ୍ଗ୍ ଆପ୍ସକୁ ଯାଇ ଡାଉନଲଡ଼୍ କରି କରିଥିଲି ସେଥିରେ ଆସିଛି ଭାତ ଡାଲି ଖଟା ପନିର୍ ଓ ମାଛ ଦୁଇପିସ୍ ସମୁଦାୟ ଶହେଅଶୀ ଟଙ୍କା ହୋଇଥିଲା